କୋଭିଡ଼ ସମୟରେ ଆମ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ ମାନେ କୋଭିଡ଼ ସମୟରେ କେହି କାହାକୁ ନ ଛୁଇଥିବା ବେଳେ ସେମାନେ ଘର ଘର ବୁଲି ଔଷଧ ମେଡ଼ିସିନ ମାକ୍ସରେ ସବୁ ବି ଜିନିଷ ବଣ୍ଟା ବଣ୍ଟି କରି ଲୋକ ମଧ୍ୟ ସୁସ୍ଥ ରଖିଥାନ୍ତି ଏବଂ ହାତ ଧୋଇବା ହାତ ସାନିଟାଇଜର୍ ବିଭିନ୍ନ ପ୍ରକାର ଜିନିଷ ବି ମଧ୍ୟ ଦେଇଥାନ୍ତି ଆଉ ଗାଁହାର ରୋଗ ବି କ'ଣ ହେଲା ସେଠି ଝାଡ଼ା ବାନ୍ତି ଏଗୁୁଡ଼ା ବି ମଧ୍ୟ ପାଇଁ ସେମାନେ ତାଙ୍କ ପାଖରେ ଆବଶ୍ୟକ ଔଷଧ ମଧ୍ୟ ବି ରଖିଥାନ୍ତି ଆଉ